ହଁ ହେଲୋ ହଁ ମ୍ୟାଡମ୍ ନମସ୍କାର ମ୍ୟାଡମ୍ ନମସ୍କାର ମୁଁ ଗୋଟେ ଆମେ ଗୋଟେ ଗଜପତି ଡିଷ୍ଟ୍ରିକ୍ଟରୁ କହୁଥିଲୁ ଆଦିବାସୀ ଆମେ ଗୋଟେ ମେଳାଟେ କରୁଛୁ ମ୍ୟାଡମ୍ ଆପଣ କହିଲେ ଆପଣ ଅଛନ୍ତି ରିପୋର୍ଟର୍ ଅଛନ୍ତି ତ ଆମର ସେ ନିୟୁଜଟାକୁ ଟିକେ କଭରେଜ୍ କରନ୍ତେ ବୋଲେ ଭଲ ହୁଅତା ଆମେ ଗୋଟେ ବିରିୟାନିର ଗୋଟେ ଇଏ କରୁଛୁ ହଁ ଯେମିତିକି ଆପଣ ଯଦି ସେଟାକୁ କଭର୍ କରିକି ଆପଣଙ୍କ ସମ୍ବାଦ ପେପର୍ ହେଉ କ କିଏ ଆମର ଇଲେକ୍ଟ୍ରୋନିକ୍ସ ମିଡିଆରେ ହେଉ ଆପଣ ଯଦି ତାକୁ ଟିକେ ଜଣାନ୍ତେ ତାହେଲେ ଲୋକମାନେ ସେ ସବୁ ଜିନିଷ ବିଷୟରେ ଜାଣନ୍ତେ ଏବଂ ଲୋକମାନେ ଆଗ୍ରହ ହୁଅନ୍ତେ ବିରିୟାନୀ ଖାଇବା ପାଇଁ ଆମେ କେମିତି ବନଉଛୁ କ'ଣ କରୁଛୁ ସେ ବିଷୟରେ ଆମେ ଟିକେ ଜଣେଇବାକୁ ଚାହୁଁଛୁ ତ ଆପଣ ଯଦି ଆସନ୍ତେ ଯେ ହଁ ହଁ ରୋଷେଇଆ ପାଇଁ ଦିଆ ହେବ ହୁଁ ଆମ ଆମର ଅଛି ଆ ମ୍ୟାଡମ୍ ଏଇ ଯୋଉ ଆମର ଆସୁଛି ଅଣତିରିଶରୁ ତିରିଶ ମଧ୍ୟରେ ଅଛି ଆସନ୍ତୁ ହଁ ହଁ ହଁ ତ ଆପଣ ଟିକେ ଆସନ୍ତେ ବୋଲେ ମ୍ୟାଡମ୍ ଭଲ ହୁଅନ୍ତା ଆମ ବିଷୟରେ ଟିକେ ଜାଣନ୍ତେ ହଁ ହଉ ମ୍ୟାଡମ୍ ଲାଗୁ ଯଦି ଆମେ ଆଦିବାସୀ ଇଏର ଇଏ ଭଲ ଇଏ ହୋଇପାରିବ ଆପଣଙ୍କ ଦ୍ୱାରା ଲାଗୁ କିଛି ପଇସା ହଁ ହଁ ହଁ ହଁ ହଁ ହଁ ହଁ ହଁ ହ ହଁ ହଁ ହଁ ହଁ ହଁ ତ ସବୁ ଲୋକ ଇଏ ହେଲେ ଇଏ କରିବେ ଆଉ ହଁ ଏଇଟା ଆପଣ ଆମ ନାଇଁ ନାଇଁ ଆମେ ସତେଇଶରୁୁ ଅଠେଇଶ ଭିତରେ ମାନେ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ ରଖିଛୁ ଆଉ ପ୍ରତିଯୋଗିତା ଅଣତିରିଶରୁ ତିରିଶରେ ରଖିଛୁ ଆଉ ଠିକ୍ ଅଛି